ହଁ ଆମ ଅଞ୍ଚଳରେ ଅନେକ ନଦୀ ରହିଛି ଯେପରିକି ସତୀ ନଦୀ ଗୁପ୍ତେଶ୍ୱର ନଦୀ କୋଲାବ ନଦୀ ବାଲି ନଦୀ ପାତ୍ରପୁଟ ନଦୀ ଏହା ଫଳରେ ଆମକୁ ଅନେକ ସୁବିଧା ସୁଯୋଗ ମିଳିଥାଏ ଏବଂ ଏହା ଏହି ନଦୀ ଉପରେ ଅନେକ ଡ୍ୟାମ୍ ମଧ୍ୟ କରେଇଥାନ୍ତି ନଦୀ ଜଳର ପ୍ରାକୃତିକ ପ୍ରବାହ ଅଟେ ଏହା ପର୍ବତ କିମ୍ବା ହ୍ରଦରୁ ବାହାରିଥାଏ ଏହା ସମତଳ ଭୂମି ଦେଇ ପ୍ରବାହିତ ହୁଏ ଲୋକେ ନଦୀ ଜଳକୁ ବ୍ୟବହାର କରନ୍ତି ନାବିକ ମାନେ ଏଥିରେ ଡଙ୍ଗା ଚଳନ୍ତି ଏବଂ ମାଛ ମଧ୍ୟ ଧରିଥାନ୍ତି ମାଛ ଧରି ସେମାନେ ଜୀବିକା ଅର୍ଜନ କରିଥାନ୍ତି ଏହାର ଜଳ ବିଦ୍ୟୁତ ଶକ୍ତି ଉତ୍ପାଦନରେ ବ୍ୟବହୃତ ହୁଏ ଯେପରିକି ଡ୍ୟାମ୍ କରି ବିଦ୍ୟୁତ ଶକ୍ତି ଉତ୍ପାଦନ ହୋଇଥାଏ ବର୍ଷା ଋତୁରେ ନଦୀର ବନ୍ୟା ଆସେ ଏହା ଲୋକମାନଙ୍କର ବହୁତ କ୍ଷତି କରେ କିନ୍ତୁ ନଦୀ ଗୁଡ଼ିକ ଆମକୁ ଜଳ ଯୋଗନ୍ତି ଓ ଆମ ଜମିକୁ ଉର୍ବର କରନ୍ତି ନଦୀ ଆମ ପାଇଁ ବହୁତ ଉପକାରୀ ନଦୀରୁ ପାଣି ଆସିଥାଏ ତେଣୁ ଆମେ ଚାଷ କରିପାରିଥାଉ ଏବଂ ଆମ ରୋଜଗାର ମେଣ୍ଟାଇଥାଉ ତାହା ଫଳରେ ଆମେ ଦୈନିିକ ଦିନ ଆମ ଖାଦ୍ୟ ବାସ କରିଥାଉ ଏବଂ ଅନ୍ୟ ଲୋକ ମଧ୍ୟ ତାହାର ସୁବିଧା ପାଇଥାନ୍ତି ଏବଂ ନଦୀ ଏକ ବହୁତ ଉପକାରୀ ଜିନିଷ ଅଟେ ଏବଂ ଏହାଫଳରେ ଡ୍ୟାମ୍ କରିଥାନ୍ତି ଏବଂ ଡ୍ୟାମ୍ଙ୍କ ସାହାଯ୍ୟରେ ଇଲେକ୍ଟ୍ରିସିଟି ଉତ୍ପାଦନ ହୋଇଥାଏ ଏହାର ନଦୀ ଦ୍ୱାରା ଜଳଭଣ୍ଡାର ମଧ୍ୟ ହେଇଥାଏ ଯେପରିକି ଡୁଡୁମାର ଜଳଧାରା